କ'ଣ ସୋରଡ଼ା ବୁଲିବାକୁ ଯିବା ହଁ ହଁ ଆମେ ମାର୍ଚ୍ଚ ସତେଇଶରେ ଯିବା ବୁଲିବା ହଁ ହଉ ହଁ ହେବ ହଉ ଚଳିବ ଲୋକ ନାଇଁ ଲୋକ ଦେଖିଲେ ନା ଆଉ ଆମର ଆଠ ଜଣ ହେଇଯିବ ଆଉ ତୁମର ହଁ ହଁ

ହଁ ସେ ଗୋଟେ ଜଳଭଣ୍ଡାର ହଁ ସେଇଟା ପା ପାଣି ଭଲ ସୁବିଧା ଅଛି ନା ଆମେ ସେଇଟି ଯବି ବୁଲିବା ଯଦି ପିକିନିକ୍ ପିକିନିକ୍ ଟାଇମ୍ ଭଳିଆ ଆଉ ଭୋଜି ହେଲେ ଏଇଟା ସାମାନ ସାମାନ ଗୋଟେ ଡାଲା ଟେମ୍ପୋ କରିବାକୁ ପଡ଼ିବ ନା ଆଉ ନା ସେଇଠୁ କ'ଣ ହଣ୍ଡା ହାଣ୍ଡି ନେବା ଆଇଟମ୍ କ'ଣ ଭାତ ଡାଲି ଆମେ ସେମିତି ତୁମେ କୁହ ଆମେ ସିନା ହଁ ହଉ ହଁ ହଉ ସାଲାଡ଼ଟା ପାମ୍ପଡ଼ଟେ ଆଉ କ୍ଷୀରି ଏତିକି କରିବ ହଁ

ହଉ ହଁ ତା'ର କା

ହଁ ହଉ ହଁ ହଁ ସ୍ମୃତିରେ ମନେ ରହିବ ଆଉ ଆମେ ଡି ଜେ ସାଉଣ୍ଡ୍ ସାଉଣ୍ଡ୍ ବକ୍ସ୍ ହେଲା ନେବା ନା

ହଁ ହଣ୍ଡା ହଣ୍ଡି ପା ପାଣି ପିଇବା ପାଇଁ ତ ସେଇଠି ଭଲ ସୁବିଧା ଅଛି ନା ସେଇଟା ଭଲ ପାଣି ନାହିଁ ହଁ ଆଉ କ'ଣ ଯେଉଁ ଖେଳ ଖେଳିବା ପାଇଁ କ'ଣ ବ୍ୟାଟ୍ ବଲ୍ ଫୁଟବଲ୍ ନହେଲେ ନାଇଁ କେ ଫୁଟବଲ୍ ଖେଳିବ ନହେଲେ ନାଇଁ କେ ହଁ